ଆଜି ଭାରତରେ ମୁଖ୍ୟ ପରିବେଶ ସମସ୍ୟା ହେଉଛି ବାୟୁ ପ୍ରଦୂଷଣ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂଆଁ ମଇଳା ପାଣି ମୁଖ୍ୟ କାରଣ ଅଟେ ଯେଉଁ ଧୂଆଁ ବାୟୁରେ ମିଶି ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି କରେ ଏହି ଧୂଆଁ ଯୋଗୁ ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମି ସ୍ତରରେ ଛିଦ୍ର ସୃଷ୍ଟି ହୁଏ ଯାହାକି ଚର୍ମ କର୍କଟ ରୋଗ ସୃଷ୍ଟି କରେ ବିଗତ କିଛି ବର୍ଷ ମଧ୍ୟରେ ଜଙ୍ଗଲ କଟା ଯିବା ଫଳରେ ବର୍ଷା କମ୍ ଖରା ଅଧିକ ଶୀତର ପ୍ରଭାବ କମ ବେଶୀ ହେଉଅଛି ଯାହାଦ୍ୱାରା ଭୁପୃଷ୍ଠରେ ସୁନାମି ବାତ୍ୟା ବନ୍ୟା ଅଗ୍ନି ଉଦଗୀରଣ ଭଳି ପରିସ୍ଥିତି ସୃଷ୍ଟି ହେଉଛି